ଆଇନଗତ ଦସ୍ତାବିଜ୍ ମାନେ ଆମର ଜମିବାଡ଼ି ସ୍ତରୀୟ ପଟା ପାଉତି

ଭଲମନ୍ଦ କାମ କାର୍ଯ୍ୟର କାଗଜପତ୍ର

ପାଇପାରି ଥାଉ ଆମର ବ୍ଲକ୍

ତହସିଲ ଅଫିସ୍ ରେଜେଷ୍ଟ୍ରି ଅଫିସ୍ ଏମାନଙ୍କରୁ ଆମେ ଜମିବାଡ଼ି ବାବଦରେ କାଗଜପତ୍ର ପାଇଥାଉ ଏବଂ ଯେଉଁ ଆମର

କାଗଜପତ୍ର ବହୁତ ହୁଏ ଆମର ଜନସେବା କେନ୍ଦ୍ରରୁ ମଧ୍ୟ କିଛି କାଗଜପତ୍ର ଯୋଗାଯୋଗ କରିପାରିବୁ ଏଇରା ସବୁ ପଟାପାଉତି ଭଲମନ୍ଦ ବି ଜନସେବା କେନ୍ଦ୍ରରୁ ମିଳୁଛି ଆଉ ଏଇରକମ ସବୁ ଚାଲିଛି ଆଉ ଭଲମନ୍ଦ ଆଉ